ହ୍ୟାଲୋ ଆପଣ ଅରବିନ୍ଦ ବୁକ୍ ଷ୍ଟୋର୍ରୁ କହୁଥିଲେ ମୁଁ ଆପଣଙ୍କଠୁ ଯେଉଁ ବହିଟା ଆଣିଥିଲି ସେ ବହିଟା ଦେଖିକି ମତେ ବହୁତ ଖୁସି ଲାଗିଲା ଆଉ ମୋ ଭାଇ ତାକୁ ଦେଖି ବହୁତ ଖୁସି ହେଲା ଆପଣ ଯେଉଁ ବହିଟା ଦେଇଥିଲେ ସେଟା ବହୁତ ଭଲ ବହି ଆଉ ଏଥର ମୁଁ ଆପଣଙ୍କଠୁ ବହି ଆଣିବି ଆଉ ଆପଣ ବହୁତ ଭଲ ବହି ବି ରଖୁଛନ୍ତି ଆପଣ ଯେଉଁ ପ୍ୟାମେଣ୍ଟଟା ଆପଣଙ୍କୁ ମୁଁ ଦେଇଥିଲି ସେଇଟା ଅଳ୍ପ ଆପଣଙ୍କ ବହି ପଇସାଟା ଅଳ୍ପ ତ ମୁଁ ଆପଣଙ୍କଠୁ ଏଥର ସବୁବେଳେ ବହି ଆଣିବି ମୁଁ ଆଗରୁ ଶ୍ରୀମରୁ ବହି ଆଣୁଥିଲି କିନ୍ତୁ ଏଥର ଆପଣଙ୍କଠୁ ସବୁବେଳେ ବହି ଆଣିବି